ମୁଁ ପହଁରିବାକୁ ବେଶୀ ଭଲ ପାଏ ଏବଂ ଛଅ ସାତ ବର୍ଷ ହେଲା ପହଁରିବା ମୁଁ ଶିଖି ଆସିଛି ଶିଖିଲି ଶିଖି ଆସିଛି ଯେମିତିକି ମୁଁ ସନ୍ତରଣ ଶିଖିବାର କାରଣ ହେଲା କି ମୁଁ ଯେମି ଦୁଇହଜାର ସାତ ମସିହାରେ ମୁଁ ଡେମ୍କୁ ଗାଧେଇବାକୁ ଯାଇଥିଲି ଏବଂ ସାଥିମୂଳ ହେଇକି ଯାଇଥିଲୁ ଆମେ ଗାଧେଇଲା ସମୟରେ ମୋ ପାଣି ଭିତରକୁ ଡେଇଁ ପଡ଼ଥିଲି ମୁଁ ସେ ସମୟରେ ପହଁରିବା ଶିଖିନଥିଲି ସେ ତା ଦ୍ୱାରା କି ମୁଁ ପାଣି ଭିତରେ ବୁଡ଼ିବା ବୁଡ଼ି ବୁଡ଼ି ଯାଉଥିଲି ଏବଂ ବୁଡ଼ିବା ବୁଡ଼ି ଯାଉଥିଲା ବେଳେ ମୋର ସାଙ୍ଗମାନଙ୍କୁ ମୁଁ ସାହାଯ୍ୟ ମାଗିଥିଲି ତା'ପରେ ମୋ ସାଙ୍ଗ ବି ମୋତେ ଆସିକି ବଞ୍ଚେଇଥିଲା ଏବଂ ସେ କଥାକୁ ନେଇ ମୁଁ ପହଁରିବା ଶିଖିଲି ଯେ ପହଁରିବା ଶିଖିଲି ଏବଂ ପହଁରିକି ଏବଂ ମୁଁ ବି ଜଣେ ମଧ୍ୟ ଜଣେକୁ ବଞ୍ଚେଇଥିଲି ଦୁଇହଜାର ଏକୋଇଶ ମସିହାରେ ଆମ ଗାଁ ଗାଁ ମୁଣ୍ଡର ଡ୍ୟାମରେ ଜଣେ ଛୁଆଟିଏ ଗାଧେଇବାକୁ ଯାଇକି ବୁଡ଼ି ଯାଉ ବୁଡ଼ି ଯାଇଥିଲା ବୁଡ଼ି ଯାଉଥିଲା ସେ ସମୟରେ ଆମେ ସାଙ୍ଗସାଥି ଆମେ ଡ୍ୟାମ ଆଡ଼େ ବୁଲିବାକୁ ଗଲା ଭିତରେ ତାଙ୍କୁ ଦେଖିଲୁ ଏବଂ ହଠାତ ଯାଇ ମୁଁ ପାଣି ଭିତରକୁ ଡେଇଁକି ସେ ଛୁଆକୁ ବଞ୍ଚେଇଥିଲି ନିୟମିତ ପହଁ ପହଁରିବା ଦ୍ୱାରା ମୋର ସ୍ୱାସ୍ଥ୍ୟ ବି ଭଲ ରହେ ଏବଂ ସମସ୍ତଙ୍କୁ ପହଁରିବା ଶିଖିବା ଉଚିତ ଏବଂ ସମସ୍ତେ ଶିଖନ୍ତୁ ପାଣି ପହଁରିବାଟା କିଛି ଖରାପ ଜିନିଷ ନୁହଁ ଭଲ ଜିନିଷ ଏବଂ ପହଁରିବା ଶିଖିଥିଲେ ହିଁ ତମେ ପାଣି ଭିତରକୁ ଡିଅନ୍ତୁ ଏବଂ ବିନା ପହଁରିବା ଶିଖିନଥିଲେ କି ପାଣି ଭିତରକୁ ଡିଅନ୍ତୁ ନାହିଁ ଯାହାଦ୍ୱାରା କି ନିଜେ ଏବଂ ପାଣି ଭିତରୁ ବୁଡ଼ି ମରିଯାଇ ହବ ପହଁରିବା ଯଦି ନ ଶିଖିଥିବ ଯଦି ସେଥିପାଇଁ ମୁଁ ସମସ୍ତଙ୍କୁ ଏ କଥା ଗୁଡ଼େ କହିବି ଯେ ପହଁରି ପହଁରା ଶିଖିଛନ୍ତି ତାଙ୍କେ ହି ପାଣି ଭିତରକୁ ଡିଅନ୍ତୁ ଏବଂ ନଈକୁ ଡ୍ୟାମକୁ ଗାଧେଇବାକୁ ଯାଆନ୍ତୁ ଯଦିଓ ପହଁରିବା ଶିଖିନଥିବେ ତାହେଲେ ଡ୍ୟାମ୍ ଭିତର କିମ୍ବା ନଈ ଭିତରଙ୍କୁ ଭିତରକୁ ଡିଅନ୍ତୁ ନାହିଁ ଟିକେ ଜାଗାରେ ଏଇ ଯାଇକି ଗାଧାନ୍ତୁ ଏବଂ ଗାଧେଇକି ଆସନ୍ତୁ